ଆମ ନୟାଗଡ଼ ଜିଲ୍ଲାରେ ବହୁତ ହୋଟେଲ ଗୁଡ଼ିଏ ଅଛି ଯେଉଁ ହୋଟେଲ ଗୁଡ଼ିକ ମଧ୍ୟରେ ବହୁତ ଖାଇବା ପତର ମଧ୍ୟ ତିଆରି ହୋଇଥାଏ ସେମାନେ ସେମାନେ ବହୁତ ଲୋକ ହୋଟେଲ ମଧ୍ୟରୁ ବହୁତ ଗୁଡ଼ିଏ ଅନେକ ପ୍ରକାର ଖାଇବା ତିଆରି କରିଥାନ୍ତି ବାହାର ଜାଗାରେ ଲୋକମାନେ ବି ଆସିଲା ବେଳେ ଆମ ନୟାଗଡ଼ ହୋଟେଲରେ ମଧ୍ୟ ସେମାନେ ଖାଇକି ଯାଇଥାନ୍ତି କାହିଁକି ନା ତାଙ୍କୁ ବହୁତ ଭଲ ଲାଗିଥାଏ ଆଉ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ ସେ ନୟାଗଡ଼ ଜିଲ୍ଲାର ଆମର ଖାଇବା ଆମ ନୟାଗଡ଼ ଜିଲ୍ଲାରେ ବହୁତ ଗୁଡ଼େ ହୋଟେଲ ବି ଥାଏ ସେ ହୋଟେଲ ଗୁଡ଼ିକ ମଧ୍ୟରୁ ଗୋଟିଏ ଗୋଟିଏ ବହୁତ ବିରାଟ ବିରାଟ ହୋଟେଲ ଅଛି ଏବଂ ସେଠି ଭେରାଇଟି ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ତିଆରି ହୋଇଥାଏ ଏହି ଜିନିଷ ଗୁଡ଼ିକ ବହୁତ ଶସ୍ତାରେ ବି ମିଳିଥାଏ ଯାହାକି କମ ଦରରେ ଅଧିକା ଖାଇବା ମିଳିଥାଏ ଲୋକ ମାନେ ସେଇଥିପାଇଁ ଅଧିକା ଖୁସି ହୋଇଥାନ୍ତି ଓ ସେ ବିଷୟରେ ସେମାନେ ଜାଣିବାକୁ ନୟାଗଡ଼ ଆସିଲା ବେଳେ ସେମାନେ ସେଇ ନୟାଗଡ଼ରୁ ଖାଇବା ଖାଇକି ଯାଇଥାନ୍ତି ସେ ହୋଟେଲ ମାନଙ୍କରୁ କାହିଁକିନା ନୟାଗଡ଼ରେ ବହୁତ ହୋଟେଲ ଗୁଡ଼େ ହୋଟେଲ ଅଛି କିନ୍ତୁ ଅନେକ ଗୁଡ଼ିଏ ହୋଟେଲ ଅଛି ଯେଉଁଥିରେ ପଚାଶ ଟଙ୍କାରେ ମାଛ ଭାତ ଡାଲି ତା'ପରେ ସବୁ ମିଳିଥାଏ ଆଉ ଭଜା ମଧ୍ୟ ସେଥିରେ ମିଳିଥାଏ ପଚାଶ ଷାଠିଏ ଟଙ୍କା ଦେଲେ ଆସିକି ପେଟ ପୁରା ଖାଇବା ହୋଇଯାଏ ସେଥିପାଇଁ ଲୋକ ମାନେ ଆମ ନୟାଗଡ଼ ଜିଲ୍ଲାକୁ ଆସିଥାନ୍ତି ଏବଂ ହୋଟେଲ ମାନଙ୍କରେ ଖାଇବା ପାଇଁ ସେମାନେ ବହୁତ ଇଛୁକ ହୋଇଥାନ୍ତି ବାହାର ଦେଶର ବହୁତ ଗୁଡ଼ିଏ ଲୋକମାନେ ଆମ ନୟାଗଡ଼ ଜିଲ୍ଲା ହୋଟେଲ ବିଷୟରେ ଶୁଣିବା ପରେ ସେମାନେ ଆସିଥିନ୍ତି ହୋଟେଲକୁ ଏବଂ ହୋଟେଲରେ ଖାଇକି ମଧ୍ୟ ସେ ବାହାରକୁ ଯାଇଥାନ୍ତି ହୋଟେଲରେ ଖାଇଲା ବେଳେ ତାଙ୍କୁ ବହୁତ ଶାନ୍ତି ଲାଗିଥାଏ କାହିଁକି ନା ନୟାଗଡ଼ ଜିଲ୍ଲାର ହୋଟେଲ ଗୁଡ଼ିକ ବହୁତ ଭଲ ଏବଂ ସେହି ହୋଟେଲ ଗୁଡ଼ିକ ମଧ୍ୟରୁ ବହୁତ ପ୍ରକାର ଖାଇବା ମଧ୍ୟ ତିଆରି ହୋଇଥାଏ ଷାଠିଏ ସତୁରି ଟଙ୍କା ଦେଇକି ବି ସେମାନେ ବହୁତ ପ୍ରକର ଖାଇବା ଖାଇଥାନ୍ତି